ବାଇକର ସମ୍ପ୍ରଦାୟର ଭାଇମାନଙ୍କ ସହିତ ଗାଡ଼ି ଚଲାଇବାକୁ ବହୁତ ଭଲ ଲାଗେ ସାଧାରଣତଃ ବାଇକର ସଂପ୍ରଦାୟରେ ପାଖାପାଖି ତିରିଶରୁ ଶହେ ପର୍ଯ୍ୟନ୍ତ ବାଇକର୍ସ ମାନେ ଥାନ୍ତି ଏବଂ ସେମାନେ ସାମିଲ ହୋଇ ଗାଡ଼ି ଚଲାଉଥାନ୍ତି ଯେମିତିକି ଏ ଆମର ଭୁବନେଶ୍ୱର ରେ ବାଇକର୍ସ ଗ୍ରୁପ ଅଛି ଯେଉଁ ବାଇକର୍ସ ଆମର ଅଭିନେତା ସିଦ୍ଧାନ୍ତ ମହାପତ୍ର ଅଛନ୍ତି ଯେମିତିକି ଆମର ଜଣେ ଶିଳ୍ପପତି ସ୍ୱୟଂ ଜେନା ଏବଂ ଅନ୍ୟ ଏକ ସଫ୍ଟୱେର ଇଞ୍ଜିନିଅର ଯେପରି ବୁଲୁ ପଟ୍ଟନାୟକ ଏମାନେ ସବୁ ଅନେକ ଗୁଡ଼ିଏ ବାଇକର୍ସ ମାନେ ଅଛନ୍ତି ଏମାନଙ୍କ ପାଖରେ ଅନେକ ଗୁଡ଼ିଏ ସୁପର ବାଇକ ଅଛି ଏବଂ ସେମାନଙ୍କ ସହିତ ଵାଇକିଙ୍ଗ କରିବାରେ ବା ଚଲେଇବାରେ ବହୁତ ଭଲ ଲାଗେ କାହିଁକି ନା ଯଦି ବାଟରେ ଵାଇକିଙ୍ଗ ସମୟରେ କିଛି ଅସୁବିଧା ହୁଏ ତ ବାଇକର ଭାଇମାନେ ଏକଜୁଟ ହୁଅନ୍ତି ଏବଂ ସାହାଯ୍ୟ କରିଥାନ୍ତି ଆଉ ସେଥିରେ ଗାଡ଼ିକୁ କେମିତି ଭଲ ଭାବରେ ସଜାଡ଼ିବା ଯଦି କୌଣସି ଖରାପ ହୋଇଥାଏ କିମ୍ବା ଦୂର ସ୍ଥାନରେ କୌଣସି ପ୍ରକାର ସାହାଯ୍ୟ ଦରକାର ପଡ଼େ ତା' ସାଙ୍ଗରେ କିମ୍ବା ସ୍ୱାସ୍ଥ୍ୟଗତ କୌଣସି ଅସୁବିଧା ହୁଏ ତ ସେହି ସମୟରେ ବାଇକର୍ସ ସମ୍ପ୍ରଦାୟର ଭାଇମାନେ ଥାଆନ୍ତି ଏବଂ ତାଙ୍କ ପଛରେ ଏକ ଟୋଇଙ୍ଗ ଭ୍ୟାନ ମଧ୍ୟ ଯାଇଥାଏ ଯାହାଦ୍ୱାରା ଗାଡ଼ି କିଛି ଅସୁବିଧା ହେଲେ ଏବଂ ସଜାଡ଼ି ନହୁଏ ତ ତାକୁ ଆମେ ଟୋଇଙ୍ଗ ଭ୍ୟାନ ସାହାଯ୍ୟରେ ନେଇ ଆସିପାରିବା ତ ବାଇକର୍ସ ସଂପ୍ରଦାୟରେ ଗାଡ଼ି ଚଲାଇବା ଦ୍ୱାରା ନିଜକୁ ଆତ୍ମସନ୍ତୋଷ ଆସିଥାଏ ଏବଂ ଭାଇମାନେ ଯେଉଁମାନେ ଥାନ୍ତି ସେମାନେ ମଧ୍ୟ ଆମକୁ ବହୁତ ଭଲ ପାଇଥାନ୍ତି ଏବଂ ମୋତେ ଏକାକି ଗାଡ଼ି ଚଳେଇବାକୁ ଭଲ ଲାଗେ କାରଣ ବାଇକର ସମ୍ପ୍ରଦାୟର ଗାଡ଼ି ଚଳେଇବାକୁ ମୋତେ ଭଲ ଲାଗେ ଏବଂ ବାଇକର୍ସ ସଂପ୍ରଦାୟରେ ସାଧାରଣତଃ ଯେଉଁ ଭାଇମାନେ ଥାଆନ୍ତି ସେମାନେ ବହୁତ ଉପକାରୀ ହେବା ସହିତ ସେମାନେ ଯେଉଁ ବାଇକ ରଖିଥାନ୍ତି ସେମାନଙ୍କ ସହିତ ଯିବାରେ ବହୁତ ଭଲ ଲାଗେ ଏବଂ ବାଇକର ସଂପ୍ରଦାୟରେ ବାଇକର୍ସ ସମ୍ପ୍ରଦାୟର ଭାଇମାନଙ୍କ ସହିତ ଗାଡ଼ି ଚଲେଇବାକୁ ଏକ ନିୟମ ପାଳନ କରାଯାଏ ଯାହାକି ତୁମେ ସେହି ବାଇକର ଗ୍ରୁପର ବ୍ୟକ୍ତି ହୋଇଥିବା ଦରକାର ଏବଂ ମାସିକ କିଛି ଖର୍ଚ୍ଚ ହେବ ସାଧାରଣତଃ ଆମର ଅନୁଆଲି କିଛି ଖର୍ଚ୍ଚ ମଧ୍ୟ ଦିଆଯାଏ ବାଇକର ସମ୍ପ୍ରଦାୟର ଭାଇମାନଙ୍କ ସହ ଗାଡ଼ି ଚଲେଇବାକୁ ମୋତେ ବହୁତ ଭଲ ଲାଗେ